ମିଷ୍ଟର୍ ରାଜ୍ ମେଡ଼ିକାଲ୍ରେ ଆସନ୍ତୁ

ହଁ ଆପଣ ମେଡ଼ିକାଲ୍ରେ ଆସନ୍ତୁ ମୁଁ ଡକ୍ଟର୍ଙ୍କୁ ପଚାରୁଛି ଏବେ ତ କିଛି ନାଇଁ ଗୋଟେ କାମ କରନ୍ତୁ ମେଡ଼ିକାଲ୍ ଷ୍ଟୋର୍ ଯାଆନ୍ତୁ ସେଇଠି ଯାଇକରି ପାରାସିଟାମଲ୍ ଟାବଲେଟ୍ ଆଉ ଟୋନିକ୍ ଗୋଟେ ଓ ଆର୍ ଏସ୍ ଏସବୁ ଯାକ

ଗୋଟେ କାମ କରନ୍ତୁ

ଏବେ ମେଡ଼ିକାଲ୍ରେ ଆସି ପାରିବେ କି ହଁ ପାଣି ଗରମ କରନ୍ତୁ ହ୍ୟାଲୋ ତ ଭିକ୍ସ୍ ଭିକ୍ସ୍ ଅଛି କି ହେ ପାଣି ଗରମ ପୂରା ପାଣି ନାଇଁ ଫୁଟା ପାଣି କରନ୍ତୁ ଭିକ୍ସ୍ ମିକ୍ସ୍ ଦୁଇ ଚାମଚ ପକାନ୍ତୁ ହ୍ୟାଲୋ ଷ୍ଟିମ୍ ନେ ଷ୍ଟିମ୍ ନିଅନ୍ତୁ ଷ୍ଟିମ୍ ନିଅନ୍ତୁ ତା'ପରେ ଭଲ ଲାଗିବ ପାଆନ୍ତି

ପାଣି ପି ଆପଣ ଗୋଟେ କାମ କରନ୍ତୁ ମେଡ଼ିକାଲ୍ ଷ୍ଟୋର୍ ଯାଆନ୍ତୁ ଆଣ୍ଟିବାଇଟ୍ କ'ଣ ଟାବଲେଟ୍ କ'ଣ ଅଛି କି ମାଗନ୍ତୁ ଦେଇ ଦେବେ ମୁଁ ବାହାରେ ଅଛି ବାହାରେ ଆନ୍ଧ୍ରପ୍ରଦେଶରେ ଅଛି ଟିକେ ଲାଇନ୍ରେ ରୁହନ୍ତୁ ସାର୍ଙ୍କୁ ପଚାରିବି

ଟିକେ ରୁହନ୍ତୁ ଲାଇନ୍ରେ ପଚାରୁଛି